ନୂଆ ବୋହୁ ତାରା ତାରିଣୀ ମଙ୍ଗୁଳା କନ୍ୟା ସିନ୍ଦୂର ବିନ୍ଦୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ରଚନା ବାନାର୍ଜୀ ଭଲ ଆକ୍ଟ୍ ଭଲ ରୋଲ୍ କରନ୍ତି ଆଉ ଭଲ ଅଭିନେତା ବି ମଧ୍ୟ ସବୁଥିରେ ଭଲ ତାଙ୍କ ଫିଲ୍ମ ଭଲ ଚାଲେ